ହ୍ୟାଲୋ ଜୟପୁର ଆନ୍ଧ୍ର ରେଷ୍ଟୁରାଣ୍ଟ୍ କହୁଛନ୍ତି କି ହଁ ଆମ ପାଞ୍ଚ ଦିନ ପରେ ଗୋଟେ ଅର୍ଡ଼ର୍ ଗୁଟେ ନେବାର୍ ଅଛେ ତ କାହିଁକିନା ଆମ ଗାଁରେ ଘରେ ରିଲେଟିଭ୍ ଆସିବେ ହେଲା ପରେ ଅର୍ଡ଼ର୍ ଟିକିଏ ନେବାର ଅଛି ନେଉଛନ୍ତି ନା ନାଇଁ ଅର୍ଡ଼ର୍ଟା ହେଉଛି ପରା ହଉ ହଉ ହଉ କେବେ କ'ଣ କେବେ ଖୋଲା ରହୁଛିି କେବେ ବନ୍ଦ ରହୁଛି କହିପାରିବେ ହଉ ଠିକ୍ ଅଛି କହିଥିଲେ ଟିକିଏ ଭଲ ହୋଇଥାନ୍ତା କାହିଁକିନା ଗାଁ ଚାରିରେ ଆସିବେ ଆମ ଘରେ ଆସିବେ ତ ଡେଲିଭରି ହେଉଛି ପରା ହଁ ଡେଲିଭରି କରିଦିଅନ୍ତୁ ମୁଁ ଅନ୍ଲାଇନ୍ ପେମେଣ୍ଟ୍ କରିଦେଉଛି ଆଉ ଗାଁରେ ଗାଁରେ ଆସନ୍ତୁ ମୁଁ ଅନ୍ଲାଇନ୍ରେ କରିଦେଉଛି ପେମେଣ୍ଟ୍ଟା ପଇସାଟା ନେଇଯାଆନ୍ତୁ ହଁ ହଁ ଖୋଲା ଥିଲେ ବି କରିଦିଅନ୍ତୁ ଟେନ୍ସନ୍ ନିଅନ୍ତୁ ନାହିଁ ରେଷ୍ଟୁରାଣ୍ଟ୍ ଫୋନ୍ ମୋ ନମ୍ବର୍ଟା ଦେଇଦେଇଛି ଭାଇକୁ ଭାଇଟା ଫୋନ୍ କରି ପଠାଇଦେବେ ହଁ ହଁ ମେସେଜ୍ କରିଦେଉଛି କଲ୍ଟା ଭାଇଟାର ତ ରିସିଭ୍ କରି ନେବେ ପଇସାଟା ପେମେଣ୍ଟ୍ କରିଦେଉଛି ଓ କେ ଓ କେ ହଉ ରଖୁଛି ବାଏ